ହ୍ୟାଲୋ

କ'ଣ ଜଲ୍ଦି ନ ପହଞ୍ଚିଲେ ଆଗ ପାସେଞ୍ଜର୍ ମୋତେ ହୁଡ଼ିବେନି ତୁମକୁ ଯଦି ଭଲ ଲାଗୁନି ତୁମେ ଉତରି ପଡ଼ ମୁଁ ଏତେ ଗାଡ଼ି ଚଲାଏ ପଇସା ଅଲଗା ବସ୍ରେ ପଳାଇ ଯାଅ ପଇସା ଦେଇଛ ମୁଁ ଏମିତି ଚଲାଏ ସବୁଦିନେ ମୁଁ ଏମିତି ଗାଡ଼ି ଚଲାଏ ନହେଲେ ଠିକ୍ ଟାଇମ୍ରେ ଆଗ ବସ୍ଷ୍ଟାଣ୍ଡରେ ମୁଁ ଯଦି ଜୋର ସେ ନ ଚଲାଇବି ମୁଇଁ ପହଞ୍ଚି ପାରିବିନି ପାସେଞ୍ଜର୍ ଅଲଗା ବସ୍ରେ ପଳାଇ ଯିବେ କିଛି ହେବନି କିଛି ନାହିଁ ତୁମେ ଧରି ଧିରା ସବୁ ବସିବ

ତୁମକୁ ତୁମକୁ ଯଦି ଭଲ ନ ଲାଗୁଛି ଗାଡ଼ିରୁ ଉତରି ପଡ଼ ଆପଣଙ୍କୁ ଯଦି ଭଲ ମୁଁ ଏମିତିି ଗାଡ଼ି ଚଲାଏ ମୁଇଁ ଏମିତି ଚଲାଇବି ତମ ଉତରି ପଡ଼ିବ ମୋ ସାଙ୍ଗେ ବ୍ୟସ୍ତ ନାହିଁ ଲାଗ ପଛ ସିଟ୍ରେ ବସ ହେବା ତମେ